କୃଷକମାନେ ସୁନିଶ୍ଚିତ ହେଇପାରିବେ କାହିଁକି ନା ଡକ୍ଟରମାନେ ଅଛନ୍ତି ସେମାନେ କୁ କୁହାଯାଏ ମଣିଷର ଅନ୍ୟ ରୂପ ଡକ୍ଟର ହୁଅନ୍ତି ଅନ୍ୟଥା ଆମ ଭଗବାନର ଅନ୍ୟ ରୂପ ଡକ୍ଟର ଅଛନ୍ତି ସେମାନେ ସେମାନଙ୍କୁ ଟିକାକରଣ କଲେ ନିୟମିତ ତିନି ରୁ ଚାରି ମାସ ମଧ୍ୟରେ ଟୀକାକରଣ କଲେ ସେମାନେ ସୁସ୍ଥ ରହିପାରିବେ ତେଣୁକରି ଆମେ ପ୍ରତି ତିନିରୁ ଚାରି ମାସେ ଟୀକାକରଣ କଲେ ସେମାନେ ସୁସ୍ଥ ରହିବେ ଯାହାକି ମନୁଷ୍ୟମାନଙ୍କ ପାଇଁ ମଧ୍ୟ କିଛି କ୍ଷତିକାରକ ହବ ନାହିଁ ଯେପରିକି

ଗୋରୁଙ୍କର ରହୁଛି ପଶୁମାନଙ୍କର ରହୁଛି ଖୁରା ଥଣ୍ଡା ଖାସୁଛନ୍ତି କି ତାଙ୍କର ଭଲସେ ଖାଦ୍ୟ ଖାଇପାରୁନାହାନ୍ତି ସେଇଥିପାଇଁ ଆମେ କି ଆମର ଅନ୍ୟ କୌଣସି ରୋଗ ହଉ ଯାହାକି ଆମେ ଡକ୍ଟରମାନଙ୍କ ସହିତ ନିୟମିତ ଯୋଗାଯୋଗ କଲେ ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଆମେ ଜାଣିପାରିବା କ'ଣ ହେଇଛି କ'ଣ ନାହିଁ ସେଇଟା ଆମେ ନିୟମିତ ଜାଣିପାରିବା ଯାହାକୁ ଆମେ ତାଙ୍କୁ କିଛି ଡକ୍ଟରଙ୍କୁ ଦେଖାଇଲେ ସେମାନେ ସେମାନଙ୍କୁ ଚିକିତ୍ସିତ କରିପାରିବେ ଚିକିତ୍ସିତ କଲାପରେ ସେମାନଙ୍କ ଦେହ ସୁସ୍ଥ ରହିବ ଯାହାକି ମନୁଷ୍ୟମାନଙ୍କ ପାଇଁ ମଧ୍ୟ ଭଲ କୃଷକମାନଙ୍କ ପାଇଁ ବି ମଧ୍ୟ ଭଲ ପଶୁ ପଶୁଙ୍କର ମ୍ୟାକ୍ସିମମ୍ ଆମର ତାଙ୍କର ହେଉଛି ଛିଙ୍କ ଖାସ ଖୁରା ଏଇସବୁ କିଛି ପ୍ରୋବ୍ଲେମ୍ ଦେଖାଯାଏ ମ୍ୟାକ୍ସିମମ୍ ପାଇଁ ତାଙ୍କ ପାଖରେ ତେଣୁକରି ଆମେ ନିୟମିତ ଦୁଇରୁ ଦୁଇ ରୁ ଚାରି ମାସ ଭିତରେ ଆମେ ତାଙ୍କୁ ପ୍ରତ୍ୟେକ ଥର ଟୀକାକରଣ କଲେ କିମ୍ବା ତାଙ୍କୁ ଡକ୍ଟର ସହିତ ଯୋଗାଯୋଗ କଲେ ସେମାନେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଜାଣିପାରିବେ ଏବଂ ସେମାନେ ଭଲରେ ରହିବେ ସେଥିପାଇଁ ହିଁ ଆମେ ତାଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ଆମେ ତାଙ୍କୁ ଡକ୍ଟର ସହିତ ଯୋଗାଯୋଗ କରିବା ହିଁ ଭଲ ହବ